ଇନେର୍ ମାନ୍ୟତା ବେଲେ କି ନାଇଁ ଆମର୍ ଇ ଯେନ୍ ପ୍ରଖ୍ୟାତ୍ ଦେବୀ ଅଛନ୍ ସେ ଦେବୀ ପହେଲା ଗୋଟେ ଗଛ୍ତଲେ ରହୁଥିଲେ ବେଲେ ଲୋକ୍ ସେ ଜାଗାରେ ପୂଜା ପାଠ୍ ପହେଲା ନାଇଁ କରୁଥାଇଁ ପହେଲା ଏ ଜାଗା ମାନେ ଗୁଟେ ଉଇହୁଙ୍କା ଥିଲା ଯେନୁ କି ଲୋକ୍ମାନେ କାମ୍ କରୁଥିଲେ କ୍ଷେତ୍ ଭିତ୍ରେ ହିଁ ଥିଲା ସେନୁ ଲୋକ୍ମାନେ କାମ୍ କରୁଥିଲେ ଆଉ ଦେଖ୍ଲେକି ଉଇ ହୁଙ୍କାଟା ତା'ର୍ ତା'ର୍ ବଢ଼୍ତେଲ୍ ଯାଉଚି ବେଲେ ଇ ଉଇହୁଙ୍କାକେ ଦେଖିକରି ତା' ପରେ ସମସ୍ତେ କାଣା କଲେ ଗାଁର ଗଅଁତିଆକେ ଗଲେ ଆଉ ଗଅଁତିଆକୁ ପଚ୍ରାଲେ ଇ ମନ୍ଦିର୍ମାନେ ଇ ଜାଗାଟା କେନ୍ତା ତା'ର୍ ତା'ର୍ ଉଇ ହୁଙ୍କା ହେଇତେଲ୍ ଯାଉଛେ ବୋଇଲେ ତାପ୍ରେ ଦେବୀ କାଣା କଲେ ଆମର୍ ସେ ଦେବୀ ସେ ଗଅଁତିଆକେ ସ୍ୱପ୍ନା ଦେଲେ ବେଲେ ଗଅଁତିଆକେ ଯେନ୍ ସ୍ୱପ୍ନା ଦେଲେ ତା' ପରେ ଯାଇକରି ସେନୁ ଗୋଟେ ମନ୍ଦିର୍ଟେ ବନାମି ବୋଲିକରି ଭାବ୍ଲେ ମାନେ ତାଙ୍କର୍ ମନ୍ କଲେ ଆଉ ଗାଁର ସମସ୍ତଙ୍କୁ କହିଲେ ବେଲେ ଆଗର୍ ଜମାନାନୁ ଜମିଦାରୀ ଶାସନ୍ ଥିଲା ବେଲେ ଜମିଦାରୀ ଶାସନ୍ରେ ସେମାନେ କାଣା କଲେ ଜମିଦାର୍ଙ୍କର୍ କେ ସେତେବେଲେ କହିକରି ତାପରେ ଇନୁ ଛୋଟ୍ଟେ ମନ୍ଦିର୍ ଆକାରରେ କଲେ ତା' ପରେ ଧୀରେ ଧୀରେ କାଣା ହେଲା ସବୁ ଧୀରେ ଧୀରେ କରି ଦେବୀଙ୍କର୍ ସମସ୍ତେ ସେ ପ୍ରକୋପ୍ ଦେଖ୍ଲେ ପ୍ରତିଜ୍ଞା ଦେଖ୍ଲେ ଆଉ ଧୀରେ ଧୀରେ କରି ଭକ୍ତମାନେ କି ନାଇଁ ବହୁତ୍ ଇଚ୍ଛାକଲେ ଇ ଜାଗାକେ ଆସ୍ବା ଲାଗି ଆଉ ଇଟା କାଣା ହଉଛେ ଆମର୍ ଫୋର୍ ୱେ ରୋଡ଼୍ର ବି ପାଖେ ହେଇଯାଉଛେ କି ନାଇଁ ବେଲେ ବସ୍ନୁ ମଟର୍ସାଇକେଲ୍ନୁ ଲୋକ୍ ଇଜିଲି ଇ ଜାଗାକେ ଆସି ପାରୁଛନ୍ ଆଉ ଇନୁ ମାଙ୍କର୍ ଦର୍ଶନ୍ କରିକିରି ତାଙ୍କର୍ ପ୍ରସାଦ୍ ବି ଲାଭ କରିପାରୁଛନ୍ ଆଉ ସୌଭାଗ୍ୟ ଲାଭ କରିପାରୁଛନ୍ ବୋଲିକରି କି ନାଇଁ ଏ ଜାଗାକେ ବହୁତ୍ ପର୍ଯ୍ୟଟକ ଆସୁଛନ୍ ବହୁତ୍ ସାରା ଇ ମନ୍ଦିର୍ ବାବଦ୍ରେ ଜାନ୍ବାର୍ ଲାଗି ଚାହୁଁଛନ୍ ଇନୁ ହଁ ହଁ ଇ ମନ୍ଦିର୍ର ମାନ୍ୟତା ହଉଛେ ଇନୁ ଅବିହାରୀ ପିଲା ବି ଆସିପାର୍ବା ଅବିହାରୀ ଟୁକେଲ୍ ବି ଆସିପାର୍ବା ଛୁଆ ବୁଢ଼ା ବିହାହେଲା ବର୍କନ୍ୟା ବି ଇ ଜାଗାକେ ଆସିପାର୍ବେ ଆସିକରି ଦେବୀଙ୍କୁ ଦର୍ଶନ୍ କରି କରି ଦେବୀଙ୍କର୍ ଆଶୀର୍ବାଦ୍ର ସୌଭାଗ୍ୟ ପାଇପାର୍ବେ ତା' ପରେ ଆମର୍ ଇ ବାହାରେ ଯେନ୍ ଅଛେ ଆମର୍ ଭୋଗ ଷ୍ଟଲ୍ ଅଛେ କି ନାଇଁ ଇ ଭୋଗକେ ପିଲାମାନେ ବି ଖାଇପାର୍ବେ ଝିଅମାନେ ବି ଖାଇପାର୍ବେ ବିବାହିତ ନାରୀମାନେ ବି ଖାଇପାର୍ବେ ସାଙ୍ଗେ ସାଙ୍ଗେ ଛୁଆମାନେ ବି ଖାଇକରି କି ନାଇଁ ଆନନ୍ଦିତ୍ ହେଇକରି ଇ ଜାଗାନୁ ଯାଇପାର୍ବେ ହଁ ଇ ଇ ଜାଗାଟା ଏକ୍ଚ୍ୟୁଆଲ୍ରେ ଯେତେବେଲେ ଆମର୍ ଜମିଦାର୍କେ ସପନ୍ ଦେଇଥିଲେ ଦେବୀ କାଁ ବୋଲି ସପନ୍ ଦେଇଥିଲେ କି ଇନୁ ଯିଏ ବି ଯେନ୍ ଇଚ୍ଛା ମାଗ୍ବ ସେଇ ଜିନିଷ୍ଟା ପୂରା ହେଇପାର୍ବା ବେଲେ ହେଥିର୍ ଲାଗି ଲୋକ୍ ଯେନ୍ ଇଚ୍ଛା ବି କରୁଛନ୍ ସେ ଇଚ୍ଛାଟା ପୂରା ହେଇତେଲ୍ ଯାଉଛେ ହେଥିର୍ଲାଗି ଇ ଜାଗାକେ ବେଶୀ ବେଶୀ ଲୋକ୍ ଆସିକରି ନିଜର୍ ମନସ୍କାମନା ମାଗିକରି ଯେନ୍ଟା ପୂରା ହେଲାପରେ ଇନୁ ସେତେବେଲେ ଆଏସନ୍ ସେମାନେ ପୂଜା ସାମାନ୍କେ ଦେବୀଙ୍କର୍ ଫେଭରାଇଟ୍ ହଉଛେ ଘୋଡ଼ା ବେଲେ ଇନୁ ସେ ଘୋଡ଼ାର ଗୁଟେ ଉପମୂର୍ତ୍ତି ଆକାର୍ରେ ଯେନ୍ ମାଟିର୍ ଘୋଡ଼ା ବି ଇନୁ ଜଗାସନ୍ ତା' ପରେ ବିବାହିତ ନାରୀମାନେ ଆସ୍ଲାପରେ ଇନୁ ତାଙ୍କର୍ ସ୍ୱାମୀର ଆଉ ଝିଅମାନ୍ଙ୍କର୍ ତାଙ୍କର୍ ପୁଅ ଝିଅମାନ୍ଙ୍କର୍ ମନସ୍କାମନା କରିକରି ଚୁଡ଼ି ଚଢ଼ାସନ୍ ତା' ପରେ ବହୁତ୍ ବହୁତ୍ ଉପହାର୍ ସାମାନ୍ମାନେ ବି ଆନୁଛନ୍ ମା'ଙ୍କୁ ମାନେ ଗୁଟେ ଦେବୀକେ ସେମାନେ ଗୁଟେ ମା' ହିସାବ୍ ଗୁଟେ ଝିଅ ହିସାବ ଭାବ୍ସନ୍ ଆଉ ଚୁଡ଼ି ସିନ୍ଦୂର୍ ଚୂନରୀ ତା' ପରେ ତାଙ୍କର୍ ମାଟି ଘୋଡ଼ା ହେଇଗଲା ଦୀପ ଏନ୍ତା ସବୁ ସାମାନ୍ମାନେ ଆନିକରି ଉପହାର୍ ଦେସନ୍ ହଁ ଠିକ୍ କହେଲ କାଣା କି ବହୁତ୍ ଲୋକ୍ ଆସୁଚନ୍ ଇନୁ ଇ ପର୍ଯ୍ୟଟନ ସ୍ଥଲ ବାବଦ୍ରେ ପଚ୍ରାସନ୍ ତା' ପରେ ଆଉ ବି ଇ ଜାଗାର ବାବଦ୍ରେ ଟିକେ ଜାନ୍ବାର୍ ଲାଗି ଚାହେଁସନ୍ ଆଉ ବି ଧୀରେ ଧୀରେ କରି କାଣା ହଉଚେ କି ଇ ମନ୍ଦିର୍ଟା ଇହାଚିନି ବି ଆମର୍ ଗମେଣ୍ଟ୍ ଟ୍ରଷ୍ଟ୍କେ ପଲେଇଗଲାନ ଆଉ ବି ସେଥିପାଇଁ ଇହାଚିନି ନେଟ୍ରେ ବି ଯଦି ସର୍ଚ୍ଚ୍ କର୍ବ ବେଲେ ଏଇଟା ଭି କି ନାଇଁ ଇଟା ସବୁ ହେଇପାରୁଛେ ଆଉ ବି ହେନ୍ତା ଯଦି ତମର୍ ମାନେ କିଛି ପ୍ରଶ୍ନ ଅଛେ ବେଲେ ବି ତୁମେ ପଚ୍ରେଇପାର୍ବ ଆଉ ବି କାହା କାହାଙ୍କର୍ନୁ ବି ଇଟାର୍ ବାବଦ୍ରେ ବି ପଚ୍ରେଇକରି ଜାନିପାର୍ବ ଆଉ ବି ଯଦି ହେନ୍ତା ମନେ କିଛି ପ୍ରଶ୍ନ ଅଛି ବେଲେ ବି ତୁମେ ପଚ୍ରେଇପାର୍ବ

ହଁ ଜାଗା ତ ଭଲ୍ ଅଛେ ବେଲେ ହେଥିର୍ ଲାଗି ବୁଲ୍ବାର୍ ଲାଗି ମନହରା ହେଇଯାଇଛେ ଜାଗାଟା ଯେତେ ସୁନ୍ଦର୍ ଲାଗୁଛେ ଯେତେ ଭଲ୍ ଲାଗୁଛେ ହଁ ହଁ ଠିକ୍ ଅଛେ ତୁମେ ପଛ୍ଆଡ଼େ ବୁଲିଯାଇପାର